ହ୍ୟାଲୋ ଭାଇନା ଗୁଡ଼୍ ମର୍ଣ୍ଣିଙ୍ଗ୍ ଓଲାରୁ କହୁଥିଲେ ଆଜ୍ଞା ଦେଖନ୍ତୁ ମୋ ଗୋଟେ ବୁକିଂ ଥିଲା ଆଜ୍ଞା ମୋର କୁଜିଡ଼ିରୁ ବାରିପଦାକୁ ଯିବାର ଥିଲା ମୋର ଗୋଟେ ଅର୍ଜେଣ୍ଟ୍ କାମ ଭାଇନା ମୋର ଗୋଟେ ଅର୍ଜେଣ୍ଟ୍ କାମ ପଡ଼ିଗଲା ହସ୍ପିଟାଲ୍ କାମରେ ମୁଁ ମୁଁ କୁଷ୍ଠାକୁ କୁଷ୍ଠାକୁ ପଳେଇ ଆସିଛି ଆଉ କୁ ପଳେଇ ଆଉ ଟିକେ ଆପଣ ମୋତେ ସହଯୋଗ କରନ୍ତୁ ଏଇ କୁଷ୍ଠାରୁ ମୋ କରେଣ୍ଟ୍ ଏବେକାର ଲୋକେସନ୍ ହେଲା କରେଣ୍ଟ୍ ଲୋକେସନ୍ ହେଉଛି କୁଷ୍ଠା କୁଷ୍ଠା ଦୁଇ ନମ୍ବର୍ ଗେଟ୍ ଗ୍ରାଉଣ୍ଡ ଫ୍ଲୋର୍ରେ ପାଖରେ ଅଛେ ଆଉ ଏଇଠୁ ଏଇଠୁ କୁଷ୍ଠାରୁ ଆମେ ବାରିପଦାକୁ ଯିବା ଆପଣ କେତେ ସମୟ ଭିତରେ ପହଞ୍ଚି ପାରିବେ ହଁ ଟିକେ ମୋ ଅର୍ଜେଣ୍ଟ୍ କାମ ଅଛି ଆଉ ଟିକେ ଆପଣ ଜଲ୍ଦି ଆସିଲେ ଟିକେ ଭଲ ହେଇଥାନ୍ତା ଧଳା ବିଲ୍ଡିଂ ପଛପଟେ ଅଛି ଆଜ୍ଞା ତ କରେଣ୍ଟ୍ ଲୋକେସନ୍ଟା ଆପଣଙ୍କ ଲୋକେସନ୍ ଚେଞ୍ଜ କରିବି ନା ସେଇ ଲୋକେସନ୍ ଥିବ ଠିକ୍ ଅଛି ମୁଁ ଆପଣଙ୍କୁ ମୋର କରେଣ୍ଟ୍ ଲୋକେସନ୍ଟା ଆପଣଙ୍କୁ ସେୟାର୍ କରିଦେଉଛି ହଁ ଧନ୍ୟବାଦ